ଆଜିକାଲି ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏବଂ ଏହି ଗଣମାଧ୍ୟମ ଦ୍ଵାରା ଆମେ ଦେଶ ଦେଶ କି ବିଦେଶର ଖବର ଖୁବ ଶୀଘ୍ର ଜାଣିପାରିଥାଉ ଆଉ ଆଜିକାଲିର ଗଣମାଧ୍ୟମ ଖୁବ ଅବାଞ୍ଛିତ ନ୍ୟୁଜ୍ ଗୁଡ଼ାକ ଦେଖାଉଛି ଯେମିତି କେଉଁଠି ରେପ୍ ହୋଇଗଲା କେଉଁଠି ମର୍ଡ଼ର ହୋଇଗଲା କେଉଁଠି ଚୋରୀ ଡକାୟତି ଏ ସବୁ ବେଶୀ ଦେଖାଉଛି କିନ୍ତୁ ପ୍ରକୃତରେ ଯେଉଁଟା ଦେଖାଇବା କଥା ସେସବୁ ଦେଖାଯାଉନି ଯେମିତି କି ସପୋଜ୍ ଗୋଟିଏ ଗ୍ରାମାଞ୍ଚଳ ଗ୍ରାମାଞ୍ଚଳର ସବୁ ପ୍ରବ୍ଲେ ଯେମିତି କି ଶିକ୍ଷାଗତ ପ୍ରୋବ୍ଲେମ୍ କି ସ୍ଵାସ୍ଥ୍ୟଗତ କି ଗମନାଗମନ ଯି କି କେଉଁଠି ଜଳରେ କିଛି ପ୍ରୋବ୍ଲେମ୍ ହେଲା ତ ସିଏ ସବୁ ନ ଦେଖାଇ ଆଜିକାଲି ଅଲଗା କିଛି ଦେଖାହେଉଛି ଯେଉଁସବୁ କି ଯେଉଁଥିପାଇଁ କି ଆମେ ଗ୍ରାମାଞ୍ଚଳର ପ୍ରୋବ୍ଲେମ୍ ଗୁଡ଼ିକ କିଛି ଜାଣିପାରୁନାହେଁ ସେହି ବିଷୟରେ ଜାଣିପାରିଲେ ସରକାର କିଛି ହେଲେ ପଦକ୍ଷେପ ନିଅନ୍ତି ସେହିଟା ସଲ୍ଭ କରିବା ପାଇଁ